ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଗେମ୍ ଖେଳିବା ମଧ୍ୟରେ ବହୁତଗୁଡ଼ିଏ ପାର୍ଥକ୍ୟ ଅଛି ଗ୍ରାମାଞ୍ଚଳରେ ଗିଲିଦଣ୍ଡା ନଟୁ ବାଟି ଭଲି ଇତ୍ୟାଦି ଖେଳ ଖେଳାଯାଏ ସହରାଞ୍ଚଳରେ ଅଧିକ ଜାତୀୟ ଖେଳ ଖେଳାଯାଏ ଯେପରିକି ହକି କ୍ରିକେଟ୍ କବାଡ଼ି ଭଲିବଲ ଟେବୁଲ ଟେନିସ୍ ଇତ୍ୟାଦି ଖେଳାଯାଏ ସହରାଞ୍ଚଳରେ ସେସବୁ ଖେଳର ସୁବିଧା ମଧ୍ୟ ଥାଏ କିନ୍ତୁ ଗ୍ରାମାଞ୍ଚଳରେ ସେସବୁ ସୁବିଧା ନଥାଏ ଗ୍ରାମାଞ୍ଚଳର ଲୋକମାନେ ସେ ସୁଯୋଗ ପାଇପାରନ୍ତି ନାହିଁ ସେମାନେ ସୁଯୋଗ ପାଇଲେ ଜାତୀୟ ସ୍ତରରେ ମଧ୍ୟ ଖେଳିପାରିବେ